ଆଜ୍ଞ ହଁ ରୂଢ଼ି ରୂଢ଼ି ତ ବହୁତ ଅଛି ଯାହାକି କହିଲେ ନ ସରେ ଆଜିକାଲି ତ ଆଉ ଏଗୁଡ଼ା ଶୁଣିବାକୁ ମିଳୁନି ଯଦିଓ ମିଳୁଛି ଆମର ଗାଁ ଗହଳିରେ ମିଳୁଛିି ଆଉ ସହରରେ ତ ସମସ୍ତେ ଇଂଲିଶ୍ ପଢ଼ିଲେ ଇଂଲିଶ୍ ମିଡ଼ିୟମ୍ ସ୍କୁଲ୍ ଗଲେ ଆଉ କେହି ଶିକ୍ଷିତ ହେଲେ ନା ତ ଆଉ କେହି ଏ ରୂଢ଼ି ବ୍ୟବହାର କରୁନାହାନ୍ତି ଯାହାକି ଆମର ଗାଁ ଗହଳିରେ କେଉଁଠି କେମିତି ପୂର୍ବ କାଳର ଲୋକମାନେ ଯେମିତିକି ମୋ ଜେଜେମା' ଏଇମାନଙ୍କ ପାଟିରେ କିଛି ଶୁଣିବାକୁ ପାଉ ଆଜ୍ଞା ହଁ କାଲି କାଲି ମୁଁ ଟିକିଏ କୁଆଡ଼େ ଯାଇଥିଲି ଲେଟ୍ କରିଦେଲି ବୋଲି ମୋ ଜେଜେମା' ସାଙ୍ଗେ ସାଙ୍ଗ ରୂଢ଼ି ପକେଇଦେଲେ କ'ଣ କିି ଏତେ ଲେଟ୍ ହୋଇଗଲା ବହୁତ ଗାଳି ଗଲେ ଏମିତିକି ବହୁତ କଥା କହିଲେ ଚକେ ଗଲେ ବାର ବାର ହାତେ ଏମିତି କିଛି ଗୋଟେ ରୂଢ଼ି କହିଲେ ଅବଶ୍ୟ ମୁଁ ଏତେଟା ଜାଣିନି ତଥାପି ଜାଣିଛି ବହୁତ ଗୁଡ଼ାଏ ବହୁତ ସାରା ଅଛି ନା ତ ଏତେ କେଉଁଠୁ ମନେରହିବ ବହୁତ ସାରା ରୂଢ଼ି ଅଛି ରୁଢ଼ି ଯାହାକି କହିଲେ ନ ସରେ ଆଜ୍ଞା ହଁ ମୁଁ ଯେତିକି ବି ରୂଢ଼ି ଜାଣିଛି ଯେତିକି ବି ଧୀର ପାଣି ପଥର କାଟେ ଆଉ ଆଉ ଚାଲି ନ ଜାଣି ବାଟର ଦୋଷ ଆକାଶ କଇଁଆ ଚିଲିକା ମାଛ ଆଉ ହଁ ଆଉ ଗୋଟେ କ'ଣ ତ ଭଲଟେ ମନେପଡ଼ୁନି ହଁ ଅଣ୍ଟି ଛୁରୀ ତଣ୍ଟିି କାଟେ ଆଉ ସମୟ ବଡ଼ ମୂଲ୍ୟବାନ ଅଙ୍ଗୁର ଅଙ୍ଗୁର ନ ଖାଇ ପାରିଲେ ଖଟା ଏମିତି ଗୁଡ଼ାଏ ରୂଢ଼ି ଅଛି ମୋର ତ ଏତିକି ମନେପଡ଼ିଲା ଆଉ କ'ଣ ଗୋଟେ ତ ଅସତ ଧନ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ ଆଉ ବଡ଼ ଘର ବଡ଼ ଗୁମର କଥା ଅତି ଲେମ୍ବୁ ଚିପୁଡ଼ିଲେ ପିତା ଇତ୍ୟାଦି ଏପରିକି ବହୁତ ବହୁତ ରୂଢ଼ ଅଛି ମୋର ତ ଏତିକି ମନେ ପଡ଼ିଲା ଯେତିକି ମୁଁ ଯେତିକି ମୋ ଜେଜେମା'ଙ୍କଠୁ ଶୁଣିଛି ଆହୁରି ଗୁଡ଼ାଏ ଅଛି ହେଲେ ମୋର ଏତିକି ତ ମନେପଡ଼ିଲା ଆଉ ବାକି ଆମର ଏଇଟା ଆଉ ଶୁଣିବାକୁ ମିଳୁ ନାହିଁ ଯଦି ବି ମିଳୁଛି ଏଇ ଗାଁ ଗହଳି ଯେମିତିକି ମୋ ଜେଜେମା'ଙ୍କଭଳିଳା ଜେଜେବାପା ଜେଜେମା' ଥିଲେ ତାଙ୍କ ପାଖରେ ଶୁଣିବାକୁ ମିଳୁଛି ନହେଲେ ବାକି ଆଜିକାଲି ଗାଁରେ ବି ସମସ୍ତେ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ିଲେଣି ନା ତ ଏଗୁଡ଼ା କେଉଁଠି ଶୁଣିବାକୁ ମିଳୁ ନାହିଁ ଆଜ୍ଞା